ବିଦ୍ୟାଳୟରେ ଋଣ ବିଷୟରେ ଶିକ୍ଷା ଦେବା ଠିକ୍ ମତେ ଭଲ୍ଲାଗେ କାହିଁକିନା ଇ ଯଉଁ ଗାଁରେ ଯଉ ଋଣ ଫୁଣ ଦେଇକିରି ଦଉଚନ୍ ସେଥିରେ କେତେ ଗୁଣ ପରିଷଦ କଲେ କେତେ ଶୁଦ୍ଧ କେତେ କାଣା କେନ୍ତିକିରି ଜଣା ପଡ଼ୁଚି ସେନ୍ତା ବ୍ୟାଙ୍କ୍ରେ ମାନେ ଋଣଟା ଦେଲେ ବ୍ୟାଙ୍କ୍ରେ ଜେନ୍ତି ଋଣ ଆନ୍ଲେ ପିଲାମାନେ ବି ଜାଣିପାର୍ଲେ ଯେ କେତେ ଶୁଦ୍ଧ ଦଉଚନ୍ କେତେ ରିହାତି ଲାଗୁଚେ କେତେ ଶୁଦ୍ଧ ଲାଗୁଚେ ଏନ୍ତିକି ସେ ବିଷୟରେ ଜାଣିପାର୍ବେ ମାନେ ଭବିଷ୍ୟତରେ ଜାଣିପାର୍ବେ ସବୁକିଛି ଆଉ କାଣା